ଆମେ ହେଉଛୁ ଭାରତୀୟ ନାଗରିକ ଆମର ସନାତନ ଧର୍ମ ଆମେ ଆମର ପୁରୁଣା ଗ୍ରନ୍ଥ ଗୁଡ଼ିକ ମାନିଥାଉ ଆମେ ଆମ ଧର୍ମକୁ ସବୁଠି ପ୍ରଚାର ଓ ପ୍ରସାର କରିବା ଦରକାର ସମସ୍ତଙ୍କ ଧର୍ମ ଅଲଗା ଅଲଗା ଆମେ ସମସ୍ତଙ୍କ ଧର୍ମକୁ ସମ୍ମାନ କରିବା ଉଚିତ୍ ଆମେ ଆମ ଧର୍ମକୁ ସବୁବେଳେ ସବୁଠି ବଜାୟ ରଖିବା ଉଚିତ୍ ଆମେ ଆମ ଧର୍ମ ପାଇଁ ସବୁବେଳେ ଆଗ ଧାଡ଼ିରେ ଠିଆ ହବା କଥା ସମସ୍ତଙ୍କ ଧର୍ମ ସମାନ ନୁହଁ ହେଲେ ଭଗବାନ ଏକ ସେଥିପାଇଁ ସମସ୍ତେ ସମସ୍ତଙ୍କ ଧର୍ମକୁ ସମ୍ମାନ ଦେବା ଦରକାର ନାରୀମାନେ ସବୁ ଧର୍ମକୁ ମାନନ୍ତି ସମସ୍ତଙ୍କୁ ଏକତା ବଜାୟ ରଖିବା ଉଚିତ୍